ହଁ ମୁଁ ଏକ ବିରାଟ ବଡ଼ ଯାତ୍ରା ଯାଇଥିଲି ଯାହାକି ଆମର କଟକର ହେଉଛି ବାଲିଯାତ୍ରା ସେହି ସମୟରେ ବାଲିଯାତ୍ରା ବହୁତ ଭିଡ଼ ହୁଏ ଏବଂ ଲକ୍ଷ ଲକ୍ଷ ଲୋକମାନେ ସେ ବାଲିଯାତ୍ରାରେ ଆସନ୍ତି ବୁଲିବାକୁ ସେହି ସମୟରେ ମୋର ମୁଁ ନେଇଥିବା ମୋର ଗୋଟିଏ ବ୍ୟାଗରେ ମୋର ଗୋଟିଏ ମୋବାଇଲ ଥିଲା ଏବଂ ମୋର ମନିପର୍ସରେ ପାଞ୍ଚ ହଜାରରୁ ଅଧିକ ପଇସା ଥିଲା ଯାହାଫଳରେ କି ମୋ ବ୍ୟାଗଟି ଜଣେ ଚୋରି କରି ନେଇଥିଲା ଏବଂ ମୁଁ ସେହି ସମୟରେ ମୁଁ ବହୁତ ହଇରାଣ ହେଇଥିଲି ଆଉ ବାହାରକୁ ମଧ୍ୟ ଆସି ପାରୁନଥିଲି ବାଟ ଭୁଲିଯାଇଥିଲି ଆଉ ବହୁତ କାନ୍ଦିଥିଲି ସେହି ସମୟରେ ମୋର ଏକ ବିରାଟ ବଡ଼ ଭୟର ଯଦି କୁହାଯାଏ ଭୟର ଚିନ୍ତା କଣ ସେହି ସମୟରେ ସେଇଟା ଥିଲା ମୋର ବିରାଟ ବଡ଼ ଭୟ ଆଉ ମୁଁ ବହୁତ ହଇରାଣ ହେଇଥିଲି ଏବଂ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲି